ଖରା ଦିନ ପାଇଁ ହ୍ୟାଣ୍ଡପମ୍ପ ଆମ ପାଇଁ ବହୁତ ସାହାଯ୍ୟକାରି ହୋଇଥାଏ କାରଣ ଖରାଦିନେ ଆମ ଅଞ୍ଚଳରେ ସମସ୍ତ ପାଣି ଶୁଖିଲା ପଡ଼ିଥାଏ ପୋଖରୀ ଗାଡ଼ିଆ ଶୁଖିଲା ପଡ଼ିଥାଏ ସେଥିପାଇଁ ଏକମାତ୍ର ସାହା ଭରସା ଆମକୁ ହ୍ୟାଣ୍ଡପମ୍ପ ହୋଇଥାଏ ଏହି ଗୋଟିଏ ମାତ୍ର ହ୍ୟାଣ୍ଡପମ୍ପକୁ ଆମେ ପ୍ରତ୍ୟେକ ଚାରି ପାଞ୍ଚଟି ସାହି ଏହା ଉପରେ ନିର୍ଭରଶୀଳ ହୋଇଥାଉ କାରଣ ହ୍ୟାଣ୍ଡପମ୍ପରୁ ଯାହା ପାଣି ଆସେ ସମସ୍ତ ପରିବାର ତାକୁ ବ୍ୟବହାର କରନ୍ତି ଏବଂ ଚଳନ୍ତି ହ୍ୟାଣ୍ଡପମ୍ପରେ ପାଣି ନେବା ପାଇଁ ହେଲେ ଆମକୁ ବହୁତ ଲାମ୍ବା ଧାଡ଼ି ହୋଇ ପାଣି ନେବାକୁ ପଡ଼ିଥାଏ କାରଣ ଖରା ଦିନେ ଏକମାତ୍ର ସାହା ଭରସା ଆମକୁ ହ୍ୟାଣ୍ଡପମ୍ପ ହୋଇଥାଏ ଏହି ହ୍ୟାଣ୍ଡପମ୍ପ ପାଣିକୁ ହିଁ ବ୍ୟବହାର କରିକି ସମସ୍ତ ସାହିର ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି କାରଣ ଆମ ଅଞ୍ଚଳରେ କୌଣସି ଆଉ ସୁବିଧା ନାହିଁ ଏହି ହ୍ୟାଣ୍ଡପମ୍ପ ହିଁ ଆମ ସମସ୍ତ ପରିବାରକୁ ପାଣି ଯୋଗାଇ ଥାଏ